ହଁ ପୁସ୍ତକ ବର୍ତମାନ ବୟସ ଅନୁସାରେ ପୁସ୍ତକ ତ ନାହିଁ ପୁରାଣ ଯାହା ବି ପଢ଼ିଛି ଭଗବାନଙ୍କ ପାଖରେ କେମିତି ଆମେ ଆତ୍ମା ସମର୍ପଣ ହେବୁ ଆଉ ଭଗବାନଙ୍କ ନା ଧଇଲେ କେମିତି ଏ ପାପ ଜନ୍ମରୁ ମୁକ୍ତି ପାଇବୁ ସେଇ ଜିନିଷ ଗୁଡାକ ପଠନ କରିଛୁ ଆଉ ଭଗବାନ ପାଖରେ କେମିତି ଭାବରେ ପୂଜା ଅର୍ଚ୍ଚନା କଲେ କେଉଁ ଟାଇମ୍ରେ କେଉଁଟା କଲେ କଣ ହବ ସେଇ ଜିନିଷ ଟା ମଧ୍ୟ ଆମର ରୀତିନୀତି ଇର୍ଷା ଉପରେ କାର୍ଯ୍ୟକ୍ରମ କଲେ ସେଇ ଜିନିଷ ଟା କେମିତି ସଫଳ ହବ ସେଭଳି କିନ୍ତୁ ଗୋଟେ ପୁରାଣରୁ ଆମେ ଯାହା ବି ଶୁଣିଛୁ ଏବେ ଧରାଯାଉ ଆମର ଦାନୀ ବୀର ହରିଶ୍ଚନ୍ଦ୍ର ରାଜା କିମ୍ବା ଦାନୀବୀର କର୍ଣ୍ଣ କିମ୍ବା ମାନେ ରଘୁଅରକ୍ଷିତ ଏଗୁଡ଼ାକ ଶୁଣିଲେ ସେମାନେ ଯୋଉଭଳି କାର୍ଯ୍ୟକ୍ରମ କରିଛନ୍ତି